ଭାରତ ଏକ କୃଷି ପ୍ରଧାନ ଦେଶ କୃଷି ସାଧାରଣତଃ କୃଷକ କରାଏ ତେଣୁ କୃଷକ ଉପରେ ଭାରତ ନିର୍ଭରଶୀଳ ତେଣୁ ଯଦି ସରକାର କୃଷକକୁ ନ ଚିହ୍ନିବେ ଆଉ କୃଷକ ଆତ୍ମହତ୍ୟା କରିବ ଆ ଠୁ ଦୁର୍ଭାଗ୍ୟର ବିଷୟ କିଛି ନାହିଁ କିନ୍ତୁ ଆକୁ ଏଡ଼ାଇବା ପାଇଁ ସରକାର ପଦକ୍ଷେପ ନେବେ ଯେମିତି କୃଷକ ଋଣ ଛାଡ଼ କରିବେ କୃଷକ ଋଣ କରୁଛି ମହାଜନ ତାକୁ ଲୁଟୁଛି ଏ ଗୋଟା ଟିକ୍ନିକ୍ ସରକାର ଯଦି ଏକଦମ ସୁନ୍ଦର ରୂପେ ର ଫ୍ ସଂସ୍ଥା କରିଛନ୍ତି ଗୁଇନ୍ଦା ସଂସ୍ଥା ଦଶଟା ଅଛି କିନ୍ତୁ ସରକାର କ'ଣ ପଦକ୍ଷେପ ନେଇପାରିବେନି ଗୁଇନ୍ଦାଗିରି ଲଗାଇକି ଗୁଇନ୍ଦା କରିକି ଜାଣିପାରିବେନି ଯେ କେଉଁ ଋଣ କରିଛି ଆଉ କାଇଁ ଋଣ ଶୁଝିପାରିବ କି ନାହିଁ ତା ଘର କ'ଣ ଆକ୍ଚୁଆଲି ମହାଜନ ଗାଁରେ କିଏ ଅଛି କାହାଠାରୁ ସେ ଋଣ ନେଇ କରୁଛି ତା ଏମ ଏସ୍ ପି ବଢ଼ିଆ ଦରକାର ତା'ର ଯାହାଫଳରେ କି ସେ ଋଣ ନ କରିବ ଯଦି ଏ ବର୍ଷ ତାକୁ କୃଷିର ଯେମିତି ଇନ୍ସୁରାନ୍ସ ହବା ଦରକାର ତା ପ୍ରଡ଼କ୍ଟର ଯେମିତି ପ୍ରାଥମିକ ଦୁର୍ବୀପାକରେ ନଷ୍ଟ ହେଇଗଲା ଆଉ ତାକୁ ଇନ୍ସୁରାନ୍ସ ବଦଳଳିଛି କିଛି ପଇସା ପାଇଲା ତ ଚାଷୀ ଆତ୍ମହତ୍ୟା ମୁଖ୍ୟ କାରଣ ଏଇସବୁ ଟପିକ ଅଛି ତ ସରକାର ଏଥିପାଇଁ ପଦକ୍ଷେପ ନେବା ଉଚିତ